ନମସ୍କାର

ଆପଣଙ୍କ ଛୁଆ ତ ଫାର୍ଷ୍ଟ ବଢ଼ିଆ କରୁଥିଲେ ବଢ଼ିଆ ଡାନ୍ସ ବି କରୁଥିଲେ ତ ଏବେ ଆଉ ସେ ସେମିତି କରୁନାହାନ୍ତି ଦେଖନ୍ତୁ ଗୋଡ଼ରେ କ'ଣ ଗୋଟେ ବାହାରିଛି ନା କ'ଣ ସେ ଛୋଟେଇ ଛୋଟେଇ ଚାଲୁଛନ୍ତି ଆପଣ ଟିକେ ତାଙ୍କୁ ଠିକ୍ ସେ ଦେଖନ୍ତୁ ପଚାରି ବୁଝନ୍ତୁ କ'ଣ ହେଇଛି ଆଜ୍ଞା ଦେଖନ୍ତୁ ଭଲ ସେ ଟ୍ରିଟମେଣ୍ଟ କରନ୍ତୁ ଫାର୍ଷ୍ଟରେ ବହୁତ ବଢ଼ିଆ କରୁଥିଲା ଏବେ ଟିକେ କରୁନି ଆପଣ କୁହନ୍ତୁ ମୁଁ ଆପଣଙ୍କ ଛୁଆକୁ କେଉଁ ଡାନ୍ସଟା ଶିଖାଇବି ଆଜ୍ଞା ଶିଖାଇବି

ଆଉ କ'ଣ କ'ଣ ଡାନ୍ସ ଶିଖାଇବି ଆଜ୍ଞା ଠିକ୍ ଅଛି ମୁଁ ତାଙ୍କୁ ଭଲ ସେ ଟ୍ରିଟ୍ କରିବି ସେ ଆଗେଇବ କିଛି ନାହିଁ ମୁଁ ତାକୁ ଟ୍ରିଟ୍ ଦେବି ଆପଣ ତାଙ୍କ ପାଇଁ ଡ୍ରେସ୍ ଆଣି ଡ୍ରେସ୍ ଆଣନ୍ତୁ ଅଡ଼ିସନ୍ରେ ପାଇଁ ଡ୍ରେସ୍ ଠିକ୍ ଅଛି ଆପଣ ରେଗୁଲାର୍ ମୋ ପାଖକୁ ପଠାନ୍ତୁ ମୁଁ ଆପଣଙ୍କ ଛୁଆକୁ ଭଲ ସେ ଶିଖାଇଦେବି ଆଉ ତାକୁ ଖାଇବା ବି ଭଲ ଭାବରେ ଦେବେ ଠିକ୍ ଟାଇମ୍ରେ ଦେବେ ଖାଇବା ପାଇଁ ବି ଯେମିତି ତା' ଶରୀର ସୁସ୍ଥ ରହିବ ତାଙ୍କ ତା' ଶରୀର ପ୍ରତି ବି ଟିକେ ଧ୍ୟାନ ଦେବେ ଆଜ୍ଞା ଆପଣ ବି ତାଙ୍କୁ ଟିକେ ପଚାରିବେ କେମିତି ଚାଲିଛି ଡେନ୍ସଟା କେମିତି ଶିଖାଉଛନ୍ତି ଯଦି ତାକୁ ରେଗୁଲାର୍ ପିଲା ସହ ପଠାଇବେ ମୁଁ ଶିଖାଇଦେବି

ଦୁଇ ଟାଇମ୍ ପଠାଇବେ କେଉଁ ମାସରେ ଫଙ୍କସନ୍ଟା ଅଛି ପିଲାଙ୍କ ଆବସେଣ୍ଟ କରିବେନି ପଠାଇବେ ମୁଁ ଗୋଟେ ମାସରେ ଠିକ୍ ସେ ଶିଖାଇଦେବି ହଉ ଠିକ୍ ଅଛି ପଠାନ୍ତୁ ଛୁଆକୁ ଆଜ୍ଞା